ଗଭ୍ମେଣ୍ଟ ହସ୍ପିଟାଲ୍ରୁ କହୁଥିଲେ କି ଡ଼କ୍ଟର ନିଶ୍ ଏକଚୌଲି ସାର୍ ଆଉରି ମୋର ଦେହ ଟିକିଏ ଖରାପ ଥିଲା ତ ମୁଁ ହସ୍ପିଟାଲ୍ ଆସିବି ବୋଲି ଚାହୁଁଛି କଣ ଆପଣଙ୍କ ହସ୍ପିଟାଲ୍ରେ ସଫାସୁତରା ଅଛି ତ ଏମିତି ଟିକିଏ ଅସୁବିଧା ହେଉଛି ଆଉ ମେଡ଼ିକାଲ୍ ପ୍ରୋବ୍ଲେମ୍ ଟିକିଏ ରହିଛି ହଉ କଣ ସ୍କେନିଙ୍ଗ ମେସିନ୍ ଯାକ ଅଛି ଡ଼କ୍ଟର ଏଭେଲେବୁଲ୍ ପୂରା ରହୁଛି ତ କେମତି ଆସିବାଟା କେମତି ପ୍ରୋସେସ୍ ଟିକିଏ କହିଦେବେ କି ନାଇଁ ମାନେ ମୋ କଥା କହିବାର ମାନେ ମାନେ ଲାଇନ୍ରେ ଲାଗିବାକୁ ପଡ଼ୁଛି ନା ଏମତି ଡାଇରେକ୍ଟ ଆସି ଦେଖେଇବାକୁ ପଡ଼ୁଛି ନା କ'ଣ ଗାଇନିକ୍ ଅସୁବିଧା ଥିଲେ ବି ଦେଖେଇ ହେବ ଫିମେଲ୍ ଡ଼କ୍ଟର ଅଛନ୍ତି କହୁଛନ୍ତି ନା କଣ ଏ ଡ଼କ୍ଟର କେତେ ଦିନ କଣ ଗାଇନିକ୍ ସ୍ପେସାଲିଷ୍ଟ କି ଠିକ୍ ଅଛି

ତ ଓ ପି ଡ଼ି ଆସିବାକୁ ପଡ଼ିବ ଆଉ ନେଲ୍ କଟ୍ କରିବି ଏବେ

ସକାଳେ ଦଶଟାରେ ଆସିବାକୁ ପଡ଼ିବ ନା ଆଫ୍ଟର୍ନୁନ୍ ରେ ଆସିଲେ ହେବ ଠିକ୍ ଅଛି ଠିକ୍ ଅଛି ସାର୍ ହଉ ମୁଁ କାଲି ଓକେ ଠିକ୍ ଅଛି